ମୋତେ ଓଡ଼ିଆ ଫିଲ୍ମ ଦେଖିବାକୁ ଭଲ ଲାଗେ ମୋର ପ୍ରିୟ ଚଳଚ୍ଚିତ୍ର ହେଉଛି ପଥର ପଡ଼ିଲେ ସହି ଏବେକାର ଫିଲ୍ମ ହେଉଛି ଦମନ ପଥର ପଡ଼ିଗଲେ ସହିରେ ବିଜୟ ମହାନ୍ତି ଭଲ ଆକଟିଙ୍ଗ କରନ୍ତି ତାଙ୍କର ସେ କେଉଁ ପରି ପରିବାର ମାନେ କେଉଁ ଭଳି ପରିବେଶ କେମିତି ପରିବାରରେ ଚଳିବା ସେହି ହିସାବରେ ସେଟାକୁ ଦେଖିବାକୁ ଭଲ ଲାଗେ ସେତେକାଳର ପୁରୁଣା ମଧ୍ୟ ଫିଲ୍ମ ହେଲେ ମଧ୍ୟ ସେତେବେଳେ ଦେଖିବାକୁ ଭଲ ଲାଗେ ଦମନ ଏବେକାର ଫିଲ୍ମ ଏବେକାର ଫିଲ୍ମରେ ବାବୁସାନ ସେଥିରେ ରୋଲ୍ କରିଛନ୍ତି ଦମନ ଫିଲ୍ମର ଷ୍ଟୋରି ହେଉଛି ଆମର କେମିତିକିଆ ମାନେ ପୁରୁଣା କାଳିଆ ଲୋକମାନେ କେମିତିକା ମେଡ଼ିକାଲ ନ ଯାଇକି ଗୁଣି ଗାରେଡ଼ିରେ ବିଶ୍ଵାସ କରନ୍ତି ସେଥିପାଇଁ ଦମନର ବାବୁସାନ ଆମର ସେହିଭଳିଆ ଆମର କେମିତି ମେଡ଼ିକାଲକୁ ଆସିକି ସ୍ଵାସ୍ଥ୍ୟ କେମିତି କରିବ ସେହିଭଳିଆ ବିଷୟରେ ସେ ବୁଝାଇଛନ୍ତି କିନ୍ତୁ ଆମର ଦମନର ଫିଲ୍ମ ହେଉଛି ଆମର ମାଳ ଅଞ୍ଚଳ ମାଲକାନଗିରି ଲୋକମାନେ ଯେକୌଣସି ରୋଗ ହେଲେ ମଧ୍ୟ ମେଡ଼ିକାଲକୁ ସେମାନେ ଆସନ୍ତି ନାହିଁ ଗୁଣି ଗାରେଡ଼ି ଉପରେ ବିଶ୍ଵାସ କରନ୍ତି ସେଥିପାଇଁ ଗୁଣି ଗାରେଡ଼ି ଉପରେ ବିଶ୍ଵାସ ନକରିବା ପାଇଁ ସେଥିରେ ସେ ରୋଲ୍ଟା ଆମର କରାଯାଇଛି ଯାହାକି ମେଡ଼ିକାଲକୁ ଆସ ଝାଡ଼ା ବାନ୍ତି ହେଲେ ଯେକୌଣସି ହେଲେ ସେରାକ ହେଉଛି ଆମର ଗୁଣି ଗାରେଡ଼ି ଉପରେ ବିଶ୍ଵାସ ନ କରିକି ଆମର ସ୍ୱାସ୍ଥ୍ୟ ଉପରେ ବିଶ୍ଵାସ କରିବ ସ୍ୱାସ୍ଥ୍ୟକୁ କେମିତି ଆସିବ ତା'ର ସେବା ସବୁ ଇଏ କରିକି ସେଥିପାଇଁ କା ଦମନ ଫିଲ୍ମ ଆମର ଏବେ ପ୍ରଥମ ଚଳଚ୍ଚିତ୍ର ହିସାବରେ ବାବୁସାନଙ୍କୁ ଆମର ଆୱାର୍ଡ଼ ଦିଆଯାଇଛି ଆଉ ସେ ଫିଲ୍ମ ଆମର ମଧ୍ୟ ଏବେ ସବୁ ଯାଗାରେ ସବୁ ଆମର ବିଧାନସଭା ଇଏ ସଭାରେ ମଧ୍ୟ ସେ ଫିଲ୍ମ ଆମର ସମସ୍ତଙ୍କୁ ଦେଖାଇବା ସଚେତନ କରିବା ପାଇଁ ଆମକୁ ସେ ସେ ଫିଲ୍ମ ଆମର ସଚେତନ ହିସାବରେ ଆମକୁ ସମସ୍ତଙ୍କୁ ଦେଖାଯାଇଛି ସେହି ହିସାବରେ ଦମନର ଫିଲ୍ମଟା ଆମକୁ ବହୁତ ଭଲ ଲାଗେ